ହ୍ୟାଲୋ ମାଡ଼ାମ୍ ନମସ୍କାର ଆମର ଚେନ୍ନାଇରୁ ବେଙ୍ଗାଲୁରୁ ଯିବାର ଥିଲା ସେଥିଲାଗି ବୁକିଂ କରିବାର ଥିଲା ହେଲେ ଆମକୁ ଅର୍ଜେଣ୍ଟ୍ ଦରକାର ଅଛି ଯାହା ହେଲେବି ଦେବାକୁ ପଡ଼ିବ ନହେଲେ ଆମେ କେମିତି ଯିବୁ ଟିକେ ମ୍ୟାନେଜ୍ କରିଥାନ୍ତେ ହେଲେ ଟିକେ ଦେଖନ୍ତୁ କାଲିକି ମୁଁ ତ ଦେଖିବା କେମିତିଆ ବୋଲିକି ଟିକେଟ୍ ପାଇଁ ଟିକେ ବ୍ୟବସ୍ଥା କରନ୍ତୁ ଭଲ ହେବ ଏମିତି କେମିତି ଲୋକଙ୍କୁ ହଇରାଣ କରିବେ ପଇସା ଅଧିକା ହେଉଛି କହିକି ଯାହା ହେଲେବି ମ୍ୟାନେଜ୍ କରିଆକୁ ପଡ଼ିବନା ଯାହା ହେଲେ ଏତେ ପ୍ୟାସେଞ୍ଜର୍ ଯିବେ ତ ଆପଣ ଯାହା ହେଲେବି ଦୁଇଟା ଟିକେଟ୍ କରିଆକୁ ପଡ଼ିବ ଆଉ ମୁଁ ତ ଯାହା ହେଲେବି ଡେଲି କଷ୍ଟମର୍ ବହୁତ ସମୟ ଯାଏ ବହୁତ ଟାଇମ୍ ସେଥିଲାଗି ଯାହା ହେଲେବି ମ୍ୟାନେଜ୍ ଟିକେ କରନ୍ତୁ ଆଉ ଆପଣଙ୍କ ଗାଡ଼ିରେ କ'ଣ କ'ଣ ସବୁ ଫେସିଲିଟି ଅଛି ଖାଇବା ବ୍ୟବସ୍ଥା ଆଉ ଆପଣ କେତେଥର ଖାଇବା କେତେଥର ଦେଉଛନ୍ତି କେତେ ଥର ଦେଉଛନ୍ତି ଯାହା ହେଲେବି ଦୁଇ ଥର ଦେବାକୁ ପଡ଼ିବନା ଲଙ୍ଗ୍ ଜର୍ଣ୍ଣିଂ ଯେହେତୁ କିନ୍ତୁ କଷ୍ଟ୍ ବହୁତ ପଇସା ବହୁତ କହୁଛନ୍ତି ଯେଉଁଟା କି ଟିକେ କମ୍ କଲେ ଭଲ ହୋଇଥାନ୍ତା ଆମକୁ ଏମର୍ଜେନ୍ସି ଦରକାର ଯାହା ହେଲେବି ଆମର ଅର୍ଜେଣ୍ଟ୍ ଥିଲା ସେଥିପାଇଁ ଟିକେ କହିବାକୁ ପଡ଼ୁଛି ନହେଲେ କିଛି ଦରକାର ନଥିଲା